ହଁ ଗ୍ରୁପ ମାନେ ଆମେ ଆଗକୁ ଯିବା ପାଇଁ ଚେଷ୍ଟା କରୁଛୁ ଆଉ ଗାଁ ଗହଳିରେ ବସିଲେ କ'ଣ ହେବ ସ୍ତ୍ରୀଲୋକ ମାନେ ଗ୍ରୁପ କରିକି ଆଉ ବହୁତ ଆମେ ଉନ୍ନତ ହୋଇପାରୁଛୁ ଲୋନ ଲାନ ବି ପାଇପାରୁଛୁ ସରକାର ତରଫରୁ ବି ଛାଡ଼ ପାଇପାରୁଛୁ ଆଉ ବି ବହୁତ ଫସଲ ମସଲ ବି ବହୁତ ପ୍ରକାର ଗ୍ରୁପରେ ବି କରୁଛୁ ଆଉ ଗାଁ ଗହଳିରେ ଯିଏ ବିଧବା ହୋଇଯାଉଛି ତାଙ୍କୁ ବି ଆମେ ଆମ ସହିତ ମିଶିବା ପାଇଁ ବି କହୁଛୁ ବି ସହଯୋଗ କରିବାପାଇଁ ବି ସାହସ ଦେଉଛୁ ଆଉ ଯେହେତୁ ସିଏ ବି ଆସୁଛନ୍ତି ତାଙ୍କୁ ବି ଗ୍ରୁପରେ ମିସଉଛୁ ସିଏ ବି ସହଯୋଗ ପାଇପାରୁଛନ୍ତି ସେ ସେଥି ସକାଶେ ତାଙ୍କୁ ନୀଚ୍ଚ ଦୃଷ୍ଟିରେ ଆଉ ଦେଖିବାକୁ ଚେଷ୍ଟା କରିପାରୁନାହାନ୍ତି ଆଉ ଏମିତି ଏମିତି ବହୁତ ପ୍ରକାର ସଫଳ ହେଉଛୁ ଆଉ